ସରକାରୀ ଯୋଜନା ଗୁଡ଼ିକ ହେଉଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଯାହା ଦ୍ୱାରା ଆମେ ଗୋଟିଏ ପିଚୁ ରାସ୍ତା ପାଇପାରୁଛୁ ଏବଂ ଗ୍ରାମରୁ ସହରକୁ ଯିବା ପାଇଁ ବହୁତ ସହଜରେ ଆମେ ଯାଇପାରୁଛୁ ତାପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯାହା ଦ୍ୱାରା ଗୋଟିଏ ଗରିବ ବ୍ୟକ୍ତି ଗୋଟିଏ ସୁନ୍ଦର ଘର ଏବଂ ପକ୍କା ଘର ପାଇପାରୁଛି ଏବଂ ସେ ଖୁବ ଖୁସିରେ ରହିପାରୁଛି ତାପରେ କାଳିଆ ଯୋଜନା କାଳିଆ ଯୋଜନା ଦ୍ୱାରା କୃଷି କ୍ଷେତ୍ରରେ ବହୁ ସାହାଯ୍ୟ ମିଳୁଛି ଯାହା ଦ୍ୱାରା ଗୋଟିଏ କୃଷକ କୁ ବର୍ଷକୁ ତିନି ଥର ଦୁଇହଜାର ରୁ ଅଧିକ ଟଙ୍କା ମିଳିପାରୁଛି ହରିଶ୍ଚନ୍ଦ୍ର ଯୋଜନା ଦ୍ୱାରା ଷାଠିଏ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କୁ ସେମାନଙ୍କର ଅସହାୟତାର ପୁରଣ କରିବା ପାଇଁ ସରକାର ସେମାନଙ୍କୁ କିଛି ଟଙ୍କା ଦେଉଛନ୍ତି ଯାହାଦ୍ୱାରା ସେମାନେ ଉପକୃତ ହୋଇପାରୁଛନ୍ତି ଏହା ବ୍ୟତୀତ ଅନେକ ଗୁଡ଼ିଏ ଯୋଜନା ରହିଛି ଯାହାଦ୍ୱାରା ସରକାର ଆମକୁ ବହୁ ସାହାଯ୍ୟ କରୁଛନ୍ତି ଏବଂ ଆମେ ବହୁ ଉପକୃତ ହେଉଛୁ